ମୋତେ ପିଲାଟି ଦିନରୁ ସାହିତ୍ୟ ପଢ଼ିବାକୁ ବହୁତ ବଢ଼ିଆ ଲାଗେ ମୁଁ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପଢ଼ିବା ପର୍ଯ୍ୟନ୍ତ ମୋତେ ସାହିତ୍ୟ ବହିକୁ ବହୁତ ବଢ଼ିଆ ଲାଗେ ମୁଁ ସାଙ୍ଗମାନଙ୍କ ସହିତ ଲାଇବ୍ରେରୀକୁ ଯାଇ ସାହିତ୍ୟର ବିଭିନ୍ନ ବିଷୟ ଗଳ୍ପ ବିଭିନ୍ନ ପ୍ରକାର କବିଙ୍କର କବିତା ପଢ଼ିବାକୁ ବହୁତ ବଢ଼ିଆ ଲାଗେ ଆଉ ବିଶେଷକିରି ମୋତେ ଗଳ୍ପ ପଢ଼ିବାକୁ ବହୁତ ବଢ଼ିଆ ଲାଗେ ଉପନ୍ୟାସ ପଢ଼ିବା ପାଇଁ ବହୁତ ବଢ଼ିଆ ଲାଗେ ପାଠ ସବୁ ପଢ଼ିବା ସମୟରେ ଆଉ ସାହିତ୍ୟ ପାଇଁ ବହୁତ ପ୍ରାଇଜ ମୁଁ ପାଇଛି ଆଉ ଲେଖା ଲେଖି କରିବା ମଧ୍ୟ ବିଭିନ୍ନ କବିତା ମଧ୍ୟ ବିଭିନ୍ନ ଖବରକାଗଜରେ ମୋର ବାହାରିଛି ଏବଂ ମୋତେ ସାହିତ୍ୟ ପଢ଼ିବା ପାଇଁ ବହୁତ ବଢ଼ିଆ ଲାଗେ ଭଲ ଲାଗେ ମୁଁ ସାଙ୍ଗମାନଙ୍କ ସହିତ ସାହିତ୍ୟକୁ ନେଇ ବିଶେଷ ଆଲୋଚନା କରେ ସାଙ୍ଗମାନଙ୍କ ସହିତ ବସି ସାହିତ୍ୟ ଭାଷାରେ କିପରି ନୂଆ ନୂଆ ଗଳ୍ପ କବିତା ଲେଖା ଯାଇପାରିବ ସେଥିପାଇଁ ଆମେ ବସି ଆଲୋଚନା କରୁ ଏବଂ ସାହିତ୍ୟକୁ ନେଇ ଆଗାମୀ ଦିନରେ କେମିତି ସମସ୍ତେ ଭଲ ଭାବରେ ଜାଣି ପାରିବେ ବିଭିନ୍ନ ପ୍ରକାର ଗଳ୍ପ କବିତା ପଢ଼ି ପାରିବେ ନୂଆ ନୂଆ ଗଳ୍ପ କବିତା ସମସ୍ତଙ୍କ ପାଖରେ ପହଞ୍ଚି ପାରିବ ସେଥି ପାଇଁ ଆମେ ସାହିତ୍ୟକୁ ନେଇ ଏକ ନୂଆ ଆଲୋଚନା କରିଛୁ ଯେଉଁଥିରେ ଏକ ନୂତନ ପତ୍ରିକା ବି ଆମେ ଉନ୍ମୋଚନ କରିବାକୁ ଯାଉଅଛୁ